ହ୍ୟାଲୋ ମୁଁ ମୁଁ ଆପଣଙ୍କ ପାଖରୁ ପ୍ରତ୍ୟେକ ଦିନ ଅର୍ଡ଼ର୍ ନେଇ ମୁଁ ଖାଦ୍ୟ ଖାଏ କିନ୍ତୁ ମୋ ସାଙ୍ଗସାଥି ମାନେ କୁହନ୍ତି କୁପନ୍ରେ କୁପନ୍ ଆସେ କିନ୍ତୁ ମୁଁ ଏତେ ଦିନ ଆପଣଙ୍କ ପାଖ ଅର୍ଡ଼ର୍ ନେଇ ସବୁଦିନ ଖାଇସାଇବା ପରେ ମୋ ପାଖକୁ ବ୍ୟତୀତ କେବେ କୁପନ୍ ଆସିନାହିଁ ନା କୌଣସି ସାଇଟ୍ ଯାଇ କୁପନ୍ ଚେକ୍ କରିବାକୁ ପଡ଼ିବ ଜାଣିଲେ ମୁଁ ଦେଖିବି ଆଉ